ନିଶ୍ଚିତ ଭାବରେ ପାରମ୍ପରିକ ବିଷୟ ଯଦି ଆମେ ଯଦି ଚିନ୍ତା କରୁ ତାହେଲେ ରହିଅଛି କିନ୍ତୁ ସେଥିରେ ଆଉ ମୁଁ କୌଣସି ଅଂଶ ଗ୍ରହଣ କରିନାହିଁ ଆଉ ବିଶେଷ କରି ଏଇ ସ୍ଥାନରେ ତ ଆମମାନେେ ଦେଖୁ ତାହଲେ ଗୋଟିଏ ବାରମାସୀ ତେର ପର୍ବ ପରି ଅନେକ ସମୟରେ ଏହି ସ୍ଥାନର ଗୋଟିଏ ମନୋରଞ୍ଜନ ଆଉ ଚାଲିକି ରହିଛି ବିଶେଷ କରି ଆମମାନଙ୍କର ଆଦିବାସୀ ଅଞ୍ଚଳରେ ଆଉ ସେମାନଙ୍କର ଗୋଟିଏ ମହତ୍ ଉତ୍ସବ ଗୁଡ଼ିକ ହେଇଥାଏ ତାହା ସେମାନଙ୍କ ପାଇଁ ଗୋଟେ ଆଉ ପରମ୍ପରା ରୀତି ନୀତି ଅନୁସାରେ ଗୋଟେ ମୁଖ୍ୟ ଭୂମିକା ରୂପେ ସେମାନେ କିଛି ଅଂଶ କରିକି ସେମାନଙ୍କର ଜୀବନରେ ଆନନ୍ଦ ଉଲ୍ଲାସ ସେମାନେ ଉପଭୋଗ କରିଥାନ୍ତି ତା' ହିଁ ଆମମାନଙ୍କର ଅଞ୍ଚଳରେ ଆମେ କିଛି ପରିମାଣରେ ଦେଖିଥାଉ